ଓଜନ ବଢ଼ାଇବା ହେଉଛି ଆମ ନିଜ ଶରୀର ଉପରେ ନିର୍ଭର କରିଥାଏ ଯେମିତିକି ଆମେ ନିତିଦିନିଆ ଜୀବନରେ ଯଥେଷ୍ଟ ଖାଦ୍ୟ ଖାଇବା ଏବଂ ପୋଷଣଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ହିଁ ଆମ ଓଜନର ବୃଦ୍ଧି ପାଇବାରେ ସାହାଯ୍ୟ ହୋଇଥାଏ କିନ୍ତୁ ଏତେ ଏହାଦ୍ୱାରା ଖାଇବା ସହ ଆମେ ବି କିଛି ବ୍ୟାୟାମ କିଛି ଶାରୀରିକ ବ୍ୟାୟାମ କରିବା ଏବଂ ଯୋଗ କରିବା ଦ୍ୱାରା ହିଁ ଆମ ଓଜନ ବୃଦ୍ଧି ପାଇଥାଏ ଆମ ଅଞ୍ଚଳରେ ମଧ୍ୟ କିଛି ଜିମ୍ ଏବଂ ଯୋଗ ଯୋଗ ଏଗୁଡ଼ିକ ଅଛି ସେଠାରେ ମଧ୍ୟ ଲୋକମାନେ ଆସି ନିଜେ ନିଜେ ବ୍ୟାୟାମ କରି ସେମାନେ ନିଜର ଓଜନ ବୃଦ୍ଧି କରିବାରେ ନିଜକୁ ସାହାଯ୍ୟ କରିଥାନ୍ତି ପୋଷକଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ଡେଲି ଖାଇବା ଦ୍ୱାରା ହିଁ ଆମେ ନିଜ ଓଜନ ବୃଦ୍ଧି କରିବାରେ ସାହାଯ୍ୟ କରିଥାଉ କେବଳ ଖାଇଲେ ନୁହେଁ ଏବଂ ଆମେ ମଧ୍ୟ ବ୍ୟାୟାମ କରିବା ଦ୍ୱାରା ଏବଂ ଯୋଗ କରିବା ଦ୍ୱାରା ହିଁ ଆମ ଯୋଗ ନିଜର ଓଜନ ବୃଦ୍ଧି ପାଇଥାଏ କିଛି ଶରୀରରେ ମଧ୍ୟ ଏହାକୁ ଓଜନ ବୃଦ୍ଧିବାରେ ବହୁତ ବିଳମ୍ବ ହୋଇଥାଏ ତଥାପି ଆମେ ଉଚିତ ଖାଦ୍ୟ ଖାଇ ସେ ଓଜନ ବୃଦ୍ଧି କରିବାରେ ସାହାଯ୍ୟ କରିପାରିଥାଉ ଆମ ଅଞ୍ଚଳରେ ଥିବା କିଛି ଜିମ୍ ଏବଂ ଯୋଗରେ ମଧ୍ୟ କିଛି ପ୍ରଶିକ୍ଷଣ ଦେବା ପାଇଁ କିଛି ଲୋକମାନେ ରହିଥାନ୍ତି ସେମାନେ ମଧ୍ୟ ବହୁତ ଲୋକକୁ ଓଜନ ବଢ଼ାଇବାରେ ସାହାଯ୍ୟ କରିଛି ସାହାଯ୍ୟ କରିଛନ୍ତି ଏବଂ କିଛି ବହୁତ ଲୋକମାନେ ନିଜ ଓଜନ ବଢ଼ାଇ ସେଠାରେ ଉପକୃତ ହୋଇଛନ୍ତି ସେଠାରେ ମଧ୍ୟ ସବୁ ବିଭିନ୍ନ ପ୍ରକାର ଯୋଗ ଏବଂ ବ୍ୟାୟାମ ଶିକ୍ଷା କରାଯାଇଥାଏ